ହଁ ନମସ୍କାର୍ ଆପଣ ବର୍ତ୍ତମାନ କେଉଁ ସ୍ଥାନରେ ଅଛନ୍ତି ଘରେର ଘରେ କ'ଣ କରୁଛନ୍ତି ଶଶାଙ୍କ ଶଶାଙ୍କ ଘର କେତେ କିଲୋମିଟର୍ ହେଉଛି ଆପଣଙ୍କ ଘରଠୁ ଅଶୀ କିଲୋମିଟର୍ ଆପଣ କେବେ ଯିବାକୁ ଚାହୁଁଛନ୍ତି କାଲି ପହରଦିନ କିଏ କିଏ ଯିବ ଆପଣ କିଏ କିଏ ଯିବି ଫ୍ୟାମିଲିରେ ସମସ୍ତେ ବେଲେ ରୁହ କ'ଣ କରିବା ଯାଇକରି

ଭିଡ଼ ହେଉଛନ୍ତି ପ୍ରବଳ ପ୍ରବଳ ଭିଡ଼ ବୋଲେ ପିକ୍ନିକ୍ ସ୍ପଟ୍ଟା ଭଲ ଅଛି ମୁଁ ଙ୍ଗୁ ମୁଁ ବି ଯିବାକୁ ଚାହୁଁଛି ବୋଲେ ଆପଣଙ୍କ ଗ୍ରାମଟା କେଉଁଠି

ଓହୋ ବୋଲେ ଠିକ୍ ସାଙ୍ଗରେ ଯିବା ଆମରଟା ଘରବି ପାଖ ପାଖରେ ଅଛି ନାଁଟା ହେଉଛି ଡ଼ୁଡ଼ୁକା ଯିବା ସାଙ୍ଗରେ ଆରାମସେ ଟାଇମ୍ଟା କେତେବେଳେ କେତେ ସମୟରୁ ବାହାରିବା ଦଶଟା ଏଗାରଟାରେ ଯିବା କ'ଣ ଗାଡ଼ି ଯିବା କି ଫ୍ୟାମିଲି ଫ୍ୟାମିଲି ସହିତ ଯିବାକୁ ହେଲେ ଗାଡ଼ିରେ ବାଇକ୍ରେ ଅସୁବିଧା ହେବ ଟିକେ ହଁ ଠିକ୍ ଗାଡ଼ି ଟିକେ ସୁବିଧା ରହିବ ଠିକ୍ ଭାବ ସୁବିଧା ବି ହେବ ଠିକ୍ ଯିବାର ପଳାଇ ଆସିବା କି ଦିନେ ଦୁଇଦିନ ରହିବା

ଫ୍ୟାମିଲି ସହିତ ଯିବା ବହୁତ ମଜା ଲାଗିବ ଆପଣ ଆଉ କେବେ ଯାଇଥିଲେ କି ଫାର୍ଷ୍ଟ ଟାଇମ୍ ଯିବେ ଏଇଟା

ବୋଲେ କେତେ କିଲୋମିଟର୍ ଅଶୀ ଗାଡ଼ି ଭଡ଼ା କେତେ ନେବ ଦୁଇହଜାର ପନ୍ଦରଶହ ଭିତରେ କମ୍ ନାଇଁବନି ଠିକ୍ ଅଛି ସାର୍ ଯିବା ଭଲ ସେ ଆସିବା ମଜା ମଜିସ୍ କରି ଠିକ୍ ଅଛି ରଖୁଛି